ଚିତ୍ରାଙ୍କନ କରିବା ସମୟରେ ପ୍ରଥମେ ପେନସିଲ୍ ରେ ଚିତ୍ରାଙ୍କନଟିକୁ ସଜାଇ ଦିଆଯାଏ ତାହାପରେ ଏହାକୁ ରଙ୍ଗ ବେରଙ୍ଗରେ ରଙ୍ଗ ତୁଳି ମାଧ୍ୟମରେ ସୁସଜ୍ଜିତ କରିଥାଏ ମୁଁ ସବୁବେଳେ କ୍ୟାମେଲ କମ୍ପାନୀର ରଙ୍ଗ ବ୍ୟବହାର କରିଥାଏ କାରଣ ଏହି ଚିତ୍ରଟିକୁ କରିବା ପାଇଁ ମୋତେ ଭଲ ଲାଗେ ଏହାକୁ ମୁଁ ରଣପୁର ବଜାରର ପ୍ରହରାଜ ବୁକ ଷ୍ଟୋରରୁ ଆଣିଥାଏ ଏହା ମାର୍କେଟରେ ହଜାର ଟଙ୍କା ପଡ଼ିଥାଏ